ଆମ ଅଞ୍ଚଳରେ ଏକ ପ୍ରସିଦ୍ଧ ସିନେମା ଥିଏଟର ଅଛି ଏହି ଥିଏଟରର ନାମ ହଉଛି ଶ୍ରୀୟା ସିନେମା ଥିଏଟର ଏଥିରେ ଦର୍ଶକମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଅଛି ଏହି ଥିଏଟରରେ ଏକା ସମୟରେ ନଅଶହ ପଚାଶ ଲୋକ ବସି ସିନେମା ଉପଭୋଗ କରିପାରିବେ ଏହାର ମୂଲ୍ୟ ବହୁତ ସ୍ୱଳ୍ପ ଅଟେ ତେଣୁ ଆମ ଅଞ୍ଚଳରେ ଅଧିକାଂଶ ଲୋକ ଏହି ଥିଏଟରକୁ ପସନ୍ଦ କରିଥାନ୍ତି